ହଁ ନମସ୍କାର ଆଚ୍ଛା ମୁଁ ଯେଉଁ ଗୁଡ଼ା ପଢ଼ାଇଥିଲି ସେଗୁଡ଼ା ତମେ ପୁରା କମ୍ପ୍ଲିଟ କରି ଦେଇଛ ତ ମାନେ ଯେମିତି ଯାହା ବି ଲଙ୍ଗ କ୍ୱାସ୍ଚିନ ହେଉ ସର୍ଟ କ୍ୱାସ୍ଚିନ ହେଉ କି ସେ ଯାହା ବି ଦେଇଥିଲି ତମକୁ ପଢ଼ିବା ପାଇଁ ପ୍ରିପାରେସନ କରି ଦେଇଛ ମାନେ ତମ ସବୁ କିଛି ହୋଇ ଯାଇଛି ନା ହୋଇନି ହୋଇଯାଇଛି ତ ଆଉ ପ୍ରିପାର ତ ସେଗୁଡ଼ାକ ହିଁ ପଡ଼ିବ ଆଉ ତ ଦିକ୍କତ କ୍ୟା ହେ ଟେନସନ କ'ଣ ପାଇଁ ମନେ ରହୁନି କିଛି ତ ତମେ କେତେଟା ରୁ କେତେଟା ପଢ଼ୁଛ ତମେ ଏହିଟା କ'ଣ ମାନେ କେମିତି କ'ଣ ମାନେ କେତେ ସମୟ ଟାଇମ ଦେଉଛ ପଢ଼ିବା ପାଇଁ ଏମିତି ଚବିଶ ଘଣ୍ଟାରୁ ତମେ କେତେ ଘଣ୍ଟା ପଢ଼ୁଛ ବାର ଘଣ୍ଟା ପଢ଼ୁଛ ନା ଏଗାର ଘଣ୍ଟା ପଢ଼ୁଛ ନା ଦଶ ଘଣ୍ଟା ପଢ଼ୁଛ ନା କେତେ ଘଣ୍ଟା ପଢ଼ୁଛ ଦଶ ଘଣ୍ଟା ପଢ଼ୁଛ ତ ମାନେ ସକାଳୁ କେତେଟା ରୁ କେତେଟା କ'ଣ ପଢ଼ୁଛ ଆଚ୍ଛା ତା ଦେନ ଆଚ୍ଛା ଦେନ ଆଚ୍ଛା ଆଉ ଦେନ ପାହାଁନ୍ତିଆ ରୁ କିଛି ମାନେ ଯେଉଁ ଉଠିକି ପଢ଼ୁଛ ନା ପଢ଼ୁନ ତ ପଢ଼ା ପ୍ରତି ଟିକେ କନସେନଟ୍ରେଟ କର ମାନେ ଯାହା ବି ପଢ଼ୁଛ ଟିକେ ମନ ଦେଇକି ମାନେ ଯେଉଁଟା ବି ତମର ଧର ହିଷ୍ଟ୍ରୀ ପଢ଼ିଲା କି ମ୍ୟାଥ ଧର ମ୍ୟାଥ କଥା କହୁଛି ମ୍ୟାଥ ର ଓଂଲି ଫର୍ମୁଲା ଯଦି ଫର୍ମୁଲା ତମେ ସବୁକିଛି ଯାଣିଦେଲ ତ ତମର ମ୍ୟାଥ ହୋଇଗଲା ବୋଲି ଜାଣନ୍ତୁ ସବୁଯାକ ମ୍ୟାଥ ର ଯାହା ବି ତମେ ଯାହାର ବି ଲଙ୍ଗ କ୍ୱାସ୍ଚିନ ହେଉ ସର୍ଟ କ୍ୱାସ୍ଚିନ ହେଉ ସବୁ ମାନେ ଓଂଲି ଫର୍ମୁଲା ଦରକାର ଫର୍ମୁଲା ସବୁଯାକ ମାଇଣ୍ଡ ରେ ସେଟ ଅପ କରିଦିଅ ତ ମ୍ୟାଥ ହୋଇଗଲା ଆଉ ରହିଲା ଇଂଲିଶ ହେଉ ଓଡ଼ିଆ ହେଉ ଯାହା ବି ଫାଷ୍ଟ ଇଂଲିଶ ର ଗ୍ରାମର ମାନେ କେଉଁ ପ୍ରିପୋଜିସନ ହେଉ ଆର୍ଟିକିଲ ହେଉ ତାପରେ ତମର ଆସିଲା କ'ଣ ମାନେ ଟ୍ରାନ୍ସଲେସନ ଗ୍ରାମାଟିକାଲ ଯାହା ବି ରହିଲା ମାନେ ପାଶୀଭ ଭଏସ ତାପରେ ଯେଉଁ କେଉଁଠି କେମିତି କ'ଣ ଲାଗିବ ମାନେ ଟେନ୍ସ ଉପରେ ଯାହାବି ଅଛି ଯେମିତିକି ତମର ପ୍ରେଜେଣ୍ଟ ଟେନ୍ସ କେଉଁଠି ଲାଗିବ ପାଷ୍ଟ ଟେନ୍ସ କେଉଁଠି ଲାଗିବ ଏଗୁଡ଼ା ସବୁ ମାନେ ଇଂଲିଶ ର ଗ୍ରାମାଟିକାଲ ଟିକେ ଦେଖିଦେବ ତାପରେ ଆସିଲା ଓଡ଼ିଆ ଓଡ଼ିଆ ର ତ ସେମିତି କିଛି ନାହିଁ ଖାଲି ଯେଉଁ ଆଉ ଯେଉଁ ମାନଙ୍କର ସରଳାର୍ଥ ପଡ଼ିଲା ସରଳାର୍ଥ ର ଟିକେ କବି ପରିଚୟ ଲେଖିଦେବ କେମିତି କ'ଣ ତମ ମନ ଓଂଲି ମାନେ ଯେତେବେଳେ ସରଳାର୍ଥ ଲେଖୁଛ ଟିକେ ଗାଉଁଲି ଭାଷା ଦେଇକି ଲେଖିବ ଗାଉଁଲି ଭାଷା ଦେଲେ ସେହିଟା ଯଦି ଲେଖୁଥିବେ ଯିଏ ତମେ ଲେଖିଲ ତ ଜଣେ ଦେଖିବ ଏକ୍ଜାମିନାର ଦେଖିବ ତ ଏକ୍ଜାମିନାର ଦେଖିଲା ପରେ ତମ ଉପରେ ସେହିଟା ଇମ୍ପ୍ରେସନ ଟା କ୍ରିଏଟ ହେବ ବୁଝିପାରିଲ ଗଲା ଇଂଲିଶ ଓଡ଼ିଆ ମ୍ୟାଥ ସରିଲା ଆଉ ରହିଲା ହିଷ୍ଟ୍ରୀ ହିଷ୍ଟ୍ରୀ ହେଲା ଘୋଷା ପାଠ ଆମର ବୁଝିପାରିଲ ହିଷ୍ଟ୍ରୀ କ'ଣ କରିବ ଟିକେ କନସେନଟ୍ରେସନ ମାନେ ଫୋକସ ଦେଇକି ସେହିଟାକୁ ପଢ଼ିବ ମାନେ ହଁ କୁହ ସୋସିଆଲ ସାଇନ୍ସ ନେଇଛ ଆଛା ସୋସିଆଲ ସାଇନ୍ସ ରେ ଧର ଆମର ସୋସିଆଲ ଉପରେ ଯାହା ବି ଆମର ଅଛି ଟିକେ କନସେନଟ୍ରେସନ ସେହିଟା ତ ଘୋଷା ପାଠ ଆମ ଓବିଅସଲି ତ ପାହାଁନ୍ତିଆ ରୁ ସେହିଟା ଉଠିକି ଟିକେ ଧ୍ୟାନ ଦେଇ ଫୋକସ କରିକି ଟିକେ ମାନେ ଅନ୍ୟମନସ୍କ ନ ହୋଇକି ଟିକେ ପଢ଼ିବ ଆଉ କ'ଣ କ'ଣ ସବଜେକ୍ଟ ଅଛି ଆଚ୍ଛା ଜୋଗ୍ରାଫି ଆମର ଭୌଗଳିକ ଭୂଗୋଳ ଉପରେ ଭୂଗୋଳ ଉପରେ କ'ଣ ସେହିଟା ବି ସେହି ଆମର ଘୋଷା ପାଠ ତ ସେହିଟା ବି କିଛି ମାନେ ସେମିତି କିଛି ନାହିଁ ଖାଲି ଘୋଷି ଦେବ ବାସ କନସେନଟ୍ରେସନ କରିକି ବାସ ସେତିକି ଆଉ କ'ଣ ଆଉ ରହିଲା କ'ଣ ସାଂସ୍କ୍ରିଟ ସାଂସ୍କ୍ରିଟ ହେଲା ମେନ ହେଲା ସାଂସ୍କ୍ରିଟ ର ସାଂସ୍କ୍ରିଟ ର ବି ମେନ ହେଲା ସେ ଗ୍ରାମାର ଯେମିତି କି ଆମର ଧାତୁ ରୂପ ହେଉ ଶବ୍ଦ ରୂପ ହେଉ ତାପରେ ଆମର ଆମର କ'ଣ ଆସୁଛି ସେ ଯୋ ହଁ କାରକ ବିଭକ୍ତି ହେଉ ନହେଲେ ଆମର ଶ୍ଳୋକ ଆସୁଛି ଶ୍ଳୋକକୁ ଟିକେ ଡ୍ରେସକ୍ରାଇବ କରିକି ଲେଖୁଛେ ସମାସ ବିଭକ୍ତି ଏଗୁଡ଼ାକ ସବୁ ଟିକେ ହଁ ସେହିଗୁଡ଼ା ସବୁ ବାକି ତମେ ଏତିକି ଯାହା ବି ପଢ଼ୁଛ ଟିକେ କନସେନଟ୍ରେସନ ସହ ପଢ଼ିବ ମାନେ ଯାହା ବି ତମେ ପଢ଼ୁଛ ସକାଳୁ ଉଠିବ ଟିକେ ଫ୍ରେସ ହେବ ମାନେ ତମ ନିତ୍ୟକର୍ମ ସାରିବ ସାରି ସାରିଲା ପରେ ଟିକେ ଫ୍ରେସ ହୋଇ ସାରିଲା ପରେ ମାନେ ଧ୍ୟାନ ଦେବ ଓଂଲି ବୁକ କୁ ବହି କୁ ଏପଟେ ସେପଟ ମାଇଣ୍ଡ କୁଆଡ଼େ ବି ତୁମର ଯିବାର ନାହିଁ ଓଂଲି ତମେ ପଢ଼ିବାକୁ ବସିଛ ଏକଜାମ ପାଇଲନି ତ ଏକଜାମ କୁ କେମିତି ଆମେ କ ପାସ ହେବା କେମିତି ଆମେ ତାକୁ ଆପିଆର କରିବା କେମିତି ତମେ ତାକୁ ମାନେ ଭଲ ନମ୍ବର ରଖିବା ଭଲ ପରସେଣ୍ଟେଜ ଆସିବ ତ ସେହି ଅନୁସାରେ ତମେ କେମିତି କ'ଣ କରିବ ସେହିଟା ତୁମେ କନସେନଟ୍ରେସନ ଦେବ ତମ ଷ୍ଟଡ଼ି ଉପରେ ବୁଝିପାରିଲ ଆଉ ଆଉ ଟେନସନ କ'ଣ ଟେନସନ କିଛି ଦରକାରନି ଏମିତି ତ ହୋଇଗଲେ ବାସ ଖାଲି ତମେ କନସେନଟ୍ରେସନ କର ପଢ଼ା ଉପରେ ଦେନ ଏକଜାମ କ୍ଳିଅର ହୋଇଯିବ ଆଉ କିଛି ଆବଶ୍ୟକ ନାହିଁ ଖାଲି ଆଉ ମ୍ୟାଥ ଇଂଲିଶ ଟିକେ ଯେଉଁଟା ବି ତମର ଇମ୍ପୋରଟାଣ୍ଟ ଯେମ ମାନେ ସବଜେକ୍ଟ ରହିଲା ସେହିଟାକୁ

ହଁ ମ୍ୟାଥ ଇଂଲିଶ ସାଇନ୍ସ ଉପରେ ଟିକେ ଜଷ୍ଟ ଫୋକସ କର ତାପରେ ସେହିଟା ତ ମେନ ସବଜେକ୍ଟ ଗୁଡ଼ା ନା ଆଉ ତ ଆଉ ସବୁ ଓଡ଼ିଆ ଓଡ଼ିଆ ତ ଆପେ ଆପେ ହୋଇଯିବ ତାପରେ ଆଉ କ'ଣ ରହିଲା ସାଂସ୍କ୍ରିଟ ସାଂସ୍କ୍ରିଟ ଜଷ୍ଟ ଟିକେ ଟିକେ ଦେଖିଦେଲେ ସେହିଟା ବି ଆମର ମେନ ହେଲା ମ୍ୟାଥ ଆଉ ସାଂସ୍କ୍ରିଟ ଦୁଇ ଟା ହେଲା ଆମର ହେଲା ମାର୍କ ଉଠିବା ମାନେ ମାର୍କ ଆମେ କେମିତି ଉଠାଇ ପାରିବା ମାର୍କ ମାର୍କ ଅଧିକ ରହିବ ମ୍ୟାଥ ରେ ଆଉ ସାଂସ୍କ୍ରିଟ ରେ ବୁଝିପାରିଲ ତ ହଁ ବାସ ସେମିତି ହିଁ ପ୍ରିପାରେସନ କରିବ ସେତିକି ଆଉ ହଁ ଆଉ ଅଲ ଦି ବେଷ୍ଟ ଥାଙ୍କ ୟୁ